ହଁ ଲଘୁ ଲଘୁ ମୁଇଁ ଶୁଣିଥିଲି କି ଷ୍ଟକ୍ ମାର୍କେଟ୍ରେ ପଇସା ଇନଭେଷ୍ଟ୍ କଲେ ପଇସା ଦେଲେ ପଇସା ଚେଞ୍ଜ୍ ହେଇ କରି ପଇସା ଉପରକେ ବଢ଼ତେ ଯାସି ଆଉ ପଇସା ଯେତେ ବି ଲଗେଇଥିବାର୍ ତାର୍ ଡବଲ୍ ଆସୁଛି ସେ ପଇସା ଟା ମତେ ମୋର୍ ବି ବିଜନେସ୍ ଟେ ଅଛି ବୋଲେ ମୁଇଁ ବେଶୀ ଦୁଇ ପଇସା ଲଗାଇ ଷ୍ଟକ୍ ମାର୍କେଟ୍ରେ ଆଉ ସେଇଟା ଗୁଟେ ଭଲ୍ ମୋର୍ ବି ପଇସା ବଢ଼ୁଛେ ଷ୍ଟକ୍ ମାର୍କେଟ୍ରେ ମୋ ସାଙ୍ଗେ ସାଙ୍ଗେ ମୋର୍ ସାଙ୍ଗ ମାନକେ ବି ବଢ଼ୁଛି ସେମାନେ ବି ଷ୍ଟକ୍ ମାର୍କେଟ୍ରେ ଲଗେଇଛନ୍ ପଇସା ଷ୍ଟକ୍ ମାର୍କେଟ୍ରେ ମୋର ବି ଗୁଟେ ଦୁକାନ୍ ଅଛି ମୋର ବି ଗୁଟେ ବିଜନେସ୍ ଟେ ଅଛି ସେ ସବୁ ଜିନିଷ୍ କେ ସେ ସବୁ ଜିନିଷ୍ ରେ ବି ମୁଇଁ ଷ୍ଟକ୍ ମାର୍କେଟ୍ରେ ବି ପଇସା ଇନ୍ ଦେଶୀ ଆଉ ଷ୍ଟକ୍ ମାର୍କେଟ୍ରେ ବି ମୋର୍ ଇନଭେଷ୍ଟ୍ କରସି ମୁଇଁ ସେଇଟା ଗୁଟେ ବହୁତ ଭଲ ଜିନିଷ ସୁବିଧା ଟେ ଆମର୍ ଲାଗି ଷ୍ଟକ୍ ମାର୍କେଟ୍କେ ପଇସା ଦବା ଷ୍ଟକ୍ ମାର୍କେଟ୍ ଯେନ୍ତା ଚାଲିଛେ ଏହାଦେ ଟ୍ରେନ୍ରେ ଚାଲିଛି ସଭିଏ ସେଇଟା ୟୁଜ୍ କରୁଛନ୍